ହଁ ମୁଁ ଏହା ପଢ଼ିଥିଲି ମା ବହିର ତୃତୀୟ ଅଧ୍ୟାୟ ଏବଂ ସେ ମୋ ଭବିଷ୍ୟତକୁ ବଦଳାଇ ଦେଇଥିଲା ଏବଂ ସେ ତା ସେ ପୁସ୍ତକରୁ ମୁଁ ଯାହା ବି ପାଇଥିଲି ତାହା କୌଣସି ପୁସ୍ତକରୁ ମୁଁ ପାଇପାରିନଥିଲି ଏବଂ ପୁସ୍ତକର ଯେଉଁଭଳି ଭାବରେ ବର୍ଣ୍ଣନା କରାଯାଇଛିି ତାହା ମୋ ମନ ଓ ଓ ମନକୁ ଆନନ୍ଦିତ କରିଦେଇଥିଲା ଏବଂ ତାହା ମୋ ହୃଦୟକୁ ମଧ୍ୟ ସ୍ପର୍ଶ କରିଥିଲା ଏବଂ ସେ ବିଷୟଟି ହେଉଛି ମା ବହିର ତୃତୀୟ ଅଧ୍ୟାୟ ଏବଂ ପୁସ୍ତକର ଶ୍ରୀଅରବୀନ୍ଦ ଘୋଷ ଏହା ପୃଥିବୀ ପୃଷ୍ଠକୁ ଜଣାଇ ଯାଇଥିଲେ